ମୋର ପ୍ରିୟ ମାଛ ହେଉଛି ଭାକୁର ମାଛ ଭାକୁର ମାଛ ସ୍ଵାଦ ଅଲଗା ଏବଂ ଏହା ଖାଇବାକୁ ବହୁତ ଲୋକ ପସନ୍ଦ କରନ୍ତି ସାଧାରଣ ଲୋକମାନେ ଭାକୁର ମାଛ ପୋଖରୀରେ ମିଳେ ଏବଂ ସମୁଦ୍ରରେ ବି ମିଳେ ଭାକୁର ମାଛ ଖାଇବାକୁ ଲୋକମାନେ ଅଧିକ ପସନ୍ଦ କରନ୍ତି ଭାକୁର ମାଛର ସ୍ୱାଦ ଅଲଗା ପ୍ରକାର କାରଣ ସେ ବହୁତ ସ୍ୱାଦ ଲାଗେ ଏବଂ ସାଧାରଣ ଲୋକମାନେ ଭାକୁର ମାଛ ଖାଇବାକୁ ବହୁତ ପସନ୍ଦ କରନ୍ତି ଭାକୁର ମାଛକୁ ଲୋକମାନେ ବହୁତ ଭାବେ ଭଲସେ ଯେଉଁଠାରେ ବି ଥାଏ ଲୋକମାନେ ଧରିକି ଆଣନ୍ତି ଏବଂ ଯେତେ ପଇସା ହୋଇଥିଲେ ବି ଲୋକ ତାକୁ କିଣିକି ଖାଆନ୍ତି କାରଣ ଭାକୁର ମାଛ ଖାଇବାରେ ବହୁତ ମଜା ଥାଏ କାରଣ ଲୋକମାନେ ଭାକୁର ମାଛ ଖାଆନ୍ତି ଏବଂ ସାଧାରଣ ଲୋକମାନେ ଯେ ଭାକୁର ମାଛ କିଣିପାରିବେ ନାହିଁ ସେମାନେ ଚୁନା ମାଛ ହେଉ ମାଛ ହେଉ ସେମାନେ ଖାଆନ୍ତି ଏବଂ ଖାଇବା ଦ୍ୱାରା ତାଙ୍କର ଭଲ ହୋଇଥାଏ ଇତ୍ୟାଦି ତାଙ୍କର ହୋଇଥାଏ ଏବଂ ଭାକୁର ମାଛକୁ ଭଲ ଭାବରେ କରିବା ଇତ୍ୟାଦି ହେଉଛି ଭାକୁର ମାଛର ମୁଖ୍ୟ ଉପାଦାନ ଇତ୍ୟାଦି ଭାକୁର ମାଛ ଖାଇବା ପାଇଁ ବହୁତ ଲୋକମାନେ ପସନ୍ଦ କରନ୍ତି ଭାକୁର ମାଛରେ ଅଳ୍ପ କଣ୍ଟା ଥାଏ କାରଣ ଭାକୁର ମାଛକୁ ଖାଇବାକୁ ବହୁତ ଲୋକ ପସନ୍ଦ କରନ୍ତି ଭାକୁର ମାଛ ହେଉଛିି ଲୋକମାନଙ୍କର ପ୍ରିୟ ଭାକୁର ମାଛକୁ ଭାକୁର ମାଛକୁ ଲୋକମାନେ ଖାଆନ୍ତି ଏବଂ ଲୋକମାନେ ଖାଇବା ସେମାନେ ବହୁତ ମଜା ପାଆନ୍ତି ଏବଂ ଭାକୁର ମାଛକୁ ସ୍ଵାଦ ଅଲଗା ଭାକୁର ମାଛକୁ ସ୍ଵାଦ ଖାଆନ୍ତି ଏବଂ ଭଲ ପାଆନ୍ତି ଏବଂ ଏବଂ ଏବଂ ଯେଉଁ ଲୋକମାନେ ଭାକୁର ମାଛ ଖାଇପାରିବେ ନାହିଁ ସେମାନେ କମ୍ ପଇସାରେ ମିଳୁଥିବା ଚୁନା ମାଛକୁ ଆଣିଥାନ୍ତି ତାରଣ ତା'ର ସ୍ଵାଦ ଭଲ କାରଣ ସେ ଦେଶୀ ଏବଂ ପୋଖରୀ ନାଳରୁ ଧରା ହୋଇଥାଏ ସେଥିରେ କୌଣସି ରୋଗ ପରିବାର ନଥାଏ ତାକୁ ଖାଇଲେ ଦେହ ଭଲ ହୁଏ ଇତ୍ୟାଦି ହେଉଛି ମାଛର